ଭାରତର ବହୁତ ଧାର୍ମିକ ସ୍ଥଳ ବହୁତ ଅଛି କିନ୍ତୁ ସେ ଭିତରୁ ପୁରୀ ଗୋଟେ ମୁଖ୍ୟ ଧାର୍ମିକ ସ୍ଥଳ ପୁରୀ ଆମେ ଅନେକଥର ଯାଇଛୁ ଆଉ ପୁରୀ ସେଠି ଜଗନ୍ନାଥ ମନ୍ଦିର ପୁରୀର ଜଗନ୍ନାଥ ମନ୍ଦିର ପୃଥିବୀ ପ୍ରସିଦ୍ଧ ସେଠି ପୁରୀ ସମସ୍ତେ ବହୁତ ଲୋକ ବହୁତ ଆଡ଼ୁ ଭାରତର ପୃଥିବୀର ସବୁ କୋଣରୁ ପୁରୀକୁ ଆସନ୍ତି ସେଥିରେ ବହୁତ ସେ ପୁରୀରେ ବହୁତ ପର୍ବପର୍ବାଣି ପାଳିତ ହୁଏ ଯେମିତିକି ବାର ମାସରେ ତେର ପର୍ବ ହୁଏ ସେଥିରୁ ରଥଯାତ୍ରା ହଉଛି ମୁଖ୍ୟ ପର୍ବ ରଥଯାତ୍ରା ଏବେ ଆଷା ଏବେ ଆଷାଢ଼ ମାସ ଆସିବ ସେଥିରେ ଆଷାଢ଼ ମାସ ଦ୍ୱିତୀୟାରେ ଆମ ରଥଯାତ୍ରା ହବ ଏବେ ତ ଯାଇଛି ଏବେ କିଛି ଦିନ ପୂର୍ବରୁ ଯାଇଛି ଦେବସ୍ନାନ ପୂର୍ଣ୍ଣିମା ସେମିତି ଆହୁରି ଅନେକ ପର୍ବପର୍ବାଣି ଅଛି ଜଗନ୍ନାଥ ବିଭିନ୍ନ ଅନ୍ୟ ଅନ୍ୟ ତିଥିରେ ଅନ୍ୟାନ୍ୟ ଭେଷ ରୂପରେ ପୂଜା ପାଆନ୍ତି